ହ୍ୟାଲୋ କାହିଁ ସନ୍ଧ୍ୟାବେଳେ ଏଇ ଚା' ଜଳଖିଆ ସରିଲା ଏବେ ଏଇ ବସିଛି ପାଠପଢ଼ା ପାଖରେ ଆଉ କ'ଣ କରୁଛ କୁହ ତମେ କ'ଣ କରୁଛ

ଯିବା ହଉ ଆମେ ହଁ ସେମିତି ଗାଡ଼ିରେ କେତେଜଣ ଖଣ୍ଡେ ଧରିବେ ଯେଦି ଆପଣଙ୍କର ସେଠି ପାଞ୍ଚଜଣ ଖଣ୍ଡେ ବାହାରୁଛନ୍ତି ଆମର ଆଉ ପାଞ୍ଚ ଛଅ ଜଣ ଖଣ୍ଡେ ଏଠୁ ନେଇଗଲେ ଆମକୁ ଟିକେ ଭଡ଼ା କମ୍ ପଡ଼ିବ ଆଉ

ହଉ ହଉ ହଉ ହଉ ଠିକ୍ ଅଛି ହଉ ହଉ ହଉ ହଉ ଯିବା କେଉଁ ଦିନ କ'ଣ କେମିତି ଯିବା ଡେଟ୍ କେଉଁ ଦିନ ଯିବା କେତେ ତାରିଖ ଯିବା କେତେଟା ବେଳକୁ ଆମେ ବାହାରିବା ଆଉ ସେ ବିଷୟରେ ଗୋଟେ ଟିକେ ଆଜ୍ଞା ଆଜ୍ଞା ଆଉ ହଉ ହଉ ହଉ ହଉ ହଉ ହଉ

ହଉ ହଉ ହଉ ହଉ ହଉ ତା'ହେଲେ ଠିକ୍ ଅଛି ହଉ ଯିବା ପ୍ଳାନିଂ ଆପଣ କରନ୍ତୁ ଆମେ ବୁଝିବୁଝାକି ମୁଁ ବୁଝିବୁଝାକି ଜଣାଇବି ହଉ ହଉ କଥା ହେବା ହଁ ହଁ ଆମ ଆମ ଶାଶୂ ଯିବେ ମୁଁ ଯିବି ଆମ ହଜ୍ବ୍ୟାଣ୍ଡ ଯିବେ ସେ ପୁଅ ଯିବ ଆମର ଏପଟେ ପାଞ୍ଚ ଛଅ ଜଣ ଠିକ୍ ହେଇଯାଇଚନ୍ତି ଛଅ ଜଣ ଖଣ୍ଡେ ଯିବେ ଆଉ

ଆଜ୍ଞା ଆଜ୍ଞା ହଉ